କ୍ୟାମେରା ବ୍ୟବହାର କରି ରିଲ୍ସ ସର୍ଟ ଭିଡ଼ିଓ କରିବି ମୁଁ ମୋ ସାଙ୍ଗସାଥି ମାନଙ୍କର ସହିତ ଏମିତିକି ଭଲ ଜାଗା ଦେଖିକି ଯାଇକି ରିଲ୍ସ ମାନ ଆଉ ସର୍ଟସ ମାନେ ବନାନ୍ତି କେମିତିକି ରିଲ୍ସ ପାଇଁ ଏମିତି ଟିକେ କୁଆ କହିକିନା ସେଠି ଯାଇ ସେଠି ଯାଇକିନା ଏମିତି ରିଲ୍ସ ବନାନ୍ତି ଆଉ ରିଲ୍ସ ବନାଇକି ଏଡ଼ିଟିଙ୍ଗ କର ଟିକେ ହାର୍ଡ଼ ତ ରିଲ୍ସ ଟିକେ ଗୋଟେ ଦୁଇ ଦିନ ହେଇଯିବ ଗୋଟେ ଦଶ ମିନିଟର ରିଲ୍ସ ବନାଇବା ପାଇଁ ଆଉ ଫଟୋ ସୁଟ୍ ପାଇଁ ଟିକେ ଭଲ ପ୍ଲେସ୍ ହେବା ଦରକାର ସେମିତିକି କ୍ୟାମେରା ମ୍ୟାନ୍ ଆଉ ଗୋଟେ ପୁଅ ବି ଯାଇପାରନ୍ତି ଆଉ ଫଟୋ ସୁଟ୍ କରନ୍ତି ଫଟୋ ସୁଟ୍ କରିବାଟା ଟିକେ ସହଜ ଥିବ କେମିତି କେମିତି ଗୋଟେ କ୍ଲିକ୍ କରିଦେଲେ ଫଟୋ ହେଇଯିବ କେମିତି ରିଲ୍ସ ପଢ଼ିବା ଟିକେ ହାର୍ଡ଼ ନଥିବ

ଆଉ ଟିକେ ଭଲ ସନ୍ ସେଟ୍ ସେମିତି ଟ ଯାଇକି ରିଲ୍ସ ବନ ଟିକେ ଭଲ ଦେଖାଯାଏ ଓ ଇନଷ୍ଟାଗ୍ରାମ୍ ଫେସବୁକ୍ ଟୁଇଟର୍ ଏମିତି ସୋସିଆଲ୍ ମିଡ଼ିଆ ଆପ୍ର ସେମିତିକି ରିଲ୍ସ ମାନ ଭାଇରାଲ୍ ଯାଆନ୍ତି ସେଇଟା ପାଇଁ ରିଲ୍ସ ମାନ ବନାନ୍ତି ସର୍ଟ ଭିଡ଼ିଓ ଆଉ ଫଟୋ ସୁଟିଙ୍ଗ କରନ୍ତି